ସମସ୍ତ ଯୁବପିଢ଼ି ଭାଇ ମାନଙ୍କେ ନିବେଦନ କରୁଛେ ଭାଇ ଆପଣ ମମାନେ ଇ ମୋବାଇଲରେ ବ୍ୟସ୍ତ ନେଇ ହେଇ କରି ଖବର ସମ୍ବାଦକେ ଅନୁସରଣ କର କାରଣ ଆମେ ଖବର ଦେଖିଲେ ବିଶ୍ୱର ଦେଶର ରାଜ୍ୟର ଜିଲ୍ଲାର ସବୁ ଖବର ଆମେ ରଖିପାରବା ସବୁ ଯୁବପିଢ଼ି ଲାଗି ଆଜି ନିଯୁକ୍ତି ଖବର ରାଜନୈତିକ ଅର୍ଥନୈତିକ କୃଷକ ମାନଙ୍କର ଉନ୍ନତି ଲାଗି ସବୁ ଖବର ଅଛି କ'ଣ କଲେ ଆମେ ଉନ୍ନତି କରିପାରିବା କ'ଣ କରାଯିବ ଦେଶର କ'ଣ ଖବର ଅଛି ଦେଶ କି ଆର୍ଥନୀତିକ ସମସ୍ୟାରେ ଅଛି ଆଉ ଆମ ରାଜ୍ୟ କିଛି ଅର୍ଥନୀତିକ ସମସ୍ୟାରେ ଅଛି ରାଜନୈତିକ ସମସ୍ୟା କ'ଣ ଅଛି ଲୋକଙ୍କର ଦୁଃଖ ସୁଖ କ'ଣ ଅଛି ଦୁନିଆର ହିସାବ କ'ଣ ଅଛି ରାସ୍ତାଘାଟରେ କିପରି ଆଜି ରାସ୍ତାଘାଟ ଯେପରି ଏକ୍ସିଡ଼େଣ୍ଟ ଗୁଡ଼ା ହଉ ସେ ବିଷୟରେ ବି ଜାଣିପାରିବ ନିଜେ ସଚେତନ ହେବ ନିଜ ପରିବାରକୁ ସଚେତନ ହେବ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ କିଛି ପରିବର୍ତ୍ତନ ହେଇପାରିବ ଯଦି ଆପଣମାନେ ସବୁବେଳେ ସମ୍ବାଦ ଖବର ପ୍ରତି ନଜର ରଖିଥିବେ ଆପଣ ଭଳ ଭଳ ମାନେ ଯେଉଁମାନେ ଶିକ୍ଷା କ୍ଷେତ୍ରରେ ବହୁତ ସୁନ୍ଦର ବ୍ୟକ୍ତିତ୍ୱ ଲାଭ କରିଛନ୍ତି ତାଙ୍କର ମାଧ୍ୟମରେ ଟିପ୍ପଣୀ ମଧ୍ୟ ଆସୁଛି ସେମାନେ କେମିତି ପାଠ ପଢ଼ିଲେ ଗରିବ ଛୁଆମାନେ କେମିତି ବଡ଼ ବଡ଼ ଆଜି ଆଇ ଏସ୍ ଓ ଏସ୍ ପାଉଛନ୍ତି ସେମାନେ କେଉଁ ଢଙ୍ଗରେ ପଢ଼ିଲେ ବୋଲିକି ଆଜି ସେ ସକ୍ସେସ୍ କରିଛନ୍ତି ସେମାନେ କି କି କିପରି କାହାକୁ ଅନୁସରଣ କରି ସେମାନେ ପାଠ ପଢ଼ୁଛନ୍ତି ସେ ବିଷୟରେ ବି ଜାଣିପାରିବେ ଛୁଆମାନଙ୍କୁ ବି ଅନେକ ଶିକ୍ଷା ଦେଇପାରିବେ କୁନି କୁନି ଛୁଆମାନେ ମଧ୍ୟ ତାଙ୍କର ପ୍ରତିଭା ଯେମିତିକି ଆର୍ଟ ଗ୍ୟାଲେରୀ ଏହିସବୁ ଜିନିଷ ଗୁଡ଼ା ସେମାନଙ୍କୁ ଦେଖାଇଲେ ସେମାନେ ମଧ୍ୟ ଉପଲବ୍ଧ କରିିବେ ସେମାନେ ମଧ୍ୟ ତାଙ୍କର ନିଜର ଆର୍ଟକୁ ପରିବେଷଣ କରିବା ପାଇଁ ଟିକେ ଜାଗୃତ ହେବେ ଏବଂ ନିଜ ନିଜ କେମିତି ସମ୍ବାଦରେ ମୋ ସ୍ଥାନ ମିଲବା ସେଇ ହିସାବରେ ସେମାନେ ମଧ୍ୟ ଟିକେ ଜାଗୃତ ହେବେ ତ ଏହିସବୁ ବିଷୟକେ ସବୁବେଲେ ଚିନ୍ତା କରିକିରି ଆପଣମାନେ ଯଦି ଶିକ୍ଷା କ୍ଷେତ୍ରରେ ସମ୍ବାଦ ମାନେ ଖବର ପ୍ରସାରଣ ଉପରେ ଆପଣ ମାନଙ୍କର ଯଦି ସବୁଲେ ନଜର ହେବା ବଲେ ଆପଣମାନେ ସବୁ ଜିନିଷ ଜାଣିପାରିବେ ଆଉ ବହୁତ ଆଗକେ ବଢ଼ିପାରବେ ବୋଲିକି ମୋର ଆଶା